ଡ୍ରାଇଭର ଭାଇ ଆପଣ ମୋର ଗୋଟେ ସାଙ୍ଗ ଖୋର୍ଦ୍ଧାରେ ରହୁଛନ୍ତି ତାଙ୍କ ବାପା ମାଆ ଅନ୍ୟ ଭାଇ ଭଉଣୀ ଆଉ ପୁଅ ଝିଅ ରହୁଛନ୍ତି ସେ ଗାଁକୁ ଆସିବାକୁ ଚାହୁଁଛନ୍ତି ତାଙ୍କ ଗାଁ ହେଉଛି ରାମଚନ୍ଦ୍ରପୁର ଗଡ଼ପଦନା ଆଉ ସେ ଖୋର୍ଦ୍ଧାରୁ ରାମଚନ୍ଦ୍ରପୁର ପଦନାକୁ ଆପଣ କେତେ ଭଡ଼ା ପଡ଼ିବ କୁହନ୍ତୁ ଯଦି ଠିକ୍ ଭଡ଼ା କହିବେ ତା'ହେଲେ ଆପଣଙ୍କ ଗାଡ଼ି ଆମେ ଭଡ଼ାରେ ଆଣିବୁ ଆଉ ଗାଡ଼ିର କଣ୍ଡିସନ୍ ଆଉ ଡ୍ରାଇଭରଙ୍କର ଲାଇସେନ୍ସ୍ ଠିକ୍ ଅଛି ତ ଆମେ ବହୁତ ଦୂର ଯିବୁ ଆଉ ଯଦି ଆଉ ଗାଡ଼ି କଣ୍ଡିସନ୍ ଥିବ ଆଉ ଆମେ ଯିବୁ ଆଉ କାରଣ ଯେଉଁ ଦୂର ବାଟ ଯିବାକୁ ଅଛି ଯଦି ବାଟରେ ଖରାପ ହୁଏ ଆମେ ସମସ୍ତେ ହଇରାଣ ହୋଇଯିବୁ